ଓଡ଼ିଶାରେ କଳା ବା ହସ୍ତଶିଳ୍ପ ବିଭିନ୍ନ ଭାବରେ ପ୍ରସିଦ୍ଧ ଅଛି ଯେ ଯେଉଁଭଳି ଭାବରେ ଓଡ଼ିଶାର ଯେଉଁ ସମ୍ବଲପୁର ଜିଲ୍ଲା ଅଛି ସେ ଜାଗାରେ ବା ସେ ସ୍ଥାନରେ ସମ୍ବଲପୁରୀ ଶାଢ଼ୀର ବହୁଳ ଭାବରେ ଉତ୍ପାଦନ କରାଯାଏ ଏବଂ ଏହା ମଧ୍ୟ ବିକ୍ରି କରା ଏହା ଏହା ସାରା ଦେଶରେ ବା ସାରା ପୃଥିବୀ ବା ବିଶ୍ୱରେ ଏହାର ତା'ର ପ୍ରସିଦ୍ଧି ଲାଭ କରିଛି ଏବଂ ଏହି ହସ୍ତଶିଳ୍ପୀ ଦ୍ୱାରା ହିଁ ବିଭିନ୍ନ ପ୍ରକାର ରୋଜଗାର ମଧ୍ୟ ମିଳୁଛି ଯଦ୍ୱାରା ଓଡ଼ିଶାର ସମ୍ବଲପୁର ଜିଲ୍ଲାର ଲୋକମାନେ ବା ଏଇ ବାସିନ୍ଦାମାନେ ବିଭିନ୍ନ ପ୍ରକାରରେ ଭଲ ଭାବରେ ଜୀବିକା ଚିତ୍ରକଳାକୁ ଦେଖିବାକୁ ଗଲେ ଚିତ୍ରକଳାରେ ଏଠାରେ ବିଭିନ୍ନ ପ୍ରକାର ଚିତ୍ରକଳା ଦେଖିବାକୁ ମିଳୁଛି ଯାହା ବୈଦେଶିକ ଚିତ୍ରକଳା ରହୁଛି ବିଭିନ୍ନ ପ୍ରକାର ଅଲଗା ଅଲଗା ଭାବରେ ଦେଖିବାକୁ ଗଲେ ଅଲଗା ଅଲଗା ଚିତ୍ର କଳା ମଧ୍ୟ ଦେଖିବାକୁ ଯେ ଅନେକ ପ୍ରକାର ଦେଖିବା ଯେମିତି ମୂର୍ତ୍ତି ଅଲଗା ଅଲଗା ମୂର୍ତ୍ତି ଭାବରେ ଯେମିତି ଦାକ୍ଷିଣାତ୍ୟ ଭଳି ବୈଦେଶିକ ଭଳି ବୟନଶିଳ୍ପ ଏ ମଧ୍ୟ ତା'ର ପ୍ରଭାବ ମଧ୍ୟ ଦେଖିବା ମାଟି ଶିଳ୍ପରେ ବିଭିନ୍ନ ପ୍ରକାର କୁମ୍ଭାର ମାନେ ମଧ୍ୟ ମାଟି ଶିଳ୍ପ କରୁଛନ୍ତି ଏବଂ ମାଟି ଶିଳ୍ପରେ ଅତ୍ୟଧିକ ମାତ୍ରାରେ ତା'ର ପ୍ରଭାବ ପକାଉଛି ବିଭିନ୍ନ ବିଭିନ୍ନ ପ୍ରକାର ଗଣେଶ ମୂର୍ତ୍ତି ବିଭିନ୍ନ ପ୍ରକାର ମୂର୍ତ୍ତି ବିଭିନ୍ନ ପ୍ରକାର ପୂଜା ପଦ୍ଧତିରେ ବନାଇ ହେଇଥିବ ଅନେକ ଅନେକ ପ୍ରକାର ଅନେକ ଜିନିଷ ମଧ୍ୟ ଏହା ପ୍ରଭାବିତ କରିବା